ଗ୍ରାମାଞ୍ଚଳ ମାନଙ୍କରେ ଲୋକମାନେ ବିଭିନ୍ନ ପ୍ରକାର ଖେଳ ଖେଳିଥା'ନ୍ତି ସେହି ପସନ୍ଦର ଖେଳ ଗୁଡ଼ିକ ହେଲା ଡୁଡୁ ବୋହୁ ଚୋରୀ ଖେଳ ଫୁଟବଲ ଖେଳ କଉଡ଼ି ଖେଳ ଏହି ଖେଳ ମାଧ୍ୟମରେ ସେମାନଙ୍କ ମଧ୍ୟରେ ଅନେକ ପ୍ରକାର ସ୍ନେହ ସମ୍ପର୍କ ତଥା ଭାଇଚାରା ଦେଖା ଦେଇଥାଏ ସେମାନଙ୍କ ମଧ୍ୟରେ ଅତି ଉତ୍ତମ ସମ୍ପର୍କ ଏହି ଖେଳ ସୃଷ୍ଟି କରିଥାଏ ଏଇ ଖେଳ ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ ଅନେକ ସଂସ୍କୃତି ସହିତ ମଧ୍ୟ ପରିଚିତ ହୋଇଥା'ନ୍ତି ସେମାନେ ସାମାଜିକ ସମ୍ପର୍କ ତଥା ଭାଇଚାରା ସୃଷ୍ଟି ପାଇଁ ପ୍ରତ୍ୟକ ଦିନ ଏଇ ଖେଳକୁ ଖେଳିଥା'ନ୍ତି ସନ୍ଧ୍ୟା ସମୟରେ ଖେଳିବା ଖେଳ ଗୁଡ଼ିକ ମଧ୍ୟରେ ଡୁଡୁ ବୋହୁ ଚୋରୀ ଖେଳ ତାସ ଖେଳ ଏ'ଟା ପ୍ରିୟ ଖେଳ